ଯେତେବେଲେ ମୋର୍ କାମରେ କିଛି ଅସୁବିଧା ଦେଖା ଦେସି ସେ ସମୟରେ ମୁଇଁ ସେ ଅସୁବିଧାକେ ଜାଣବାର୍ ଲାଗି ଚେଷ୍ଟା କରମି ସେ ଅସୁବିଧାର ବିଷୟରେ ଘର ଲୋକଙ୍କୁ ପଚରାମି ତାକଁର କାମକେ ନେଇକିନା ପରାମର୍ଶ କା'ଣା ସେଇ ହିସାବରେ ସେଇ କାମଟା ଆଗକେ କରମି ଅସୁବିଧାଟା କା'ଣା ଜାଣଲା ପରେ ସେ ଯାଇକରି ତାହାକେ ସମାଧାନ କରି କାମଟାକେ ଆଗକେ ବଢ଼ାମି